ଆମ ଗାଁରେ ଗୋଟେ ସ୍କୁଲ ଅଛି ତ ଅଳତି ତ ସେଇ ସ୍କୁଲରେ ପିଲାମାନେ ଆମ ପିଲାମାନେ ପାଠ ପଢ଼ନ୍ତି ଆଉ ତ ସେଇଠି ବି ଏତେ ମାନେ ପଇସା ନିଅନ୍ତିନି ସବୁ ସ୍କୁଲରେ ଅଧିକ ପଇସା ନିଅନ୍ତି ସବୁ ସ୍କୁଲ ମାନଙ୍କରେ ଆଉ ସବୁ ଦୂର ସ୍କୁଲ ମାନଙ୍କରେ ଅଧିକ ଅଧିକ ପଇସା ନିଅନ୍ତି ତ ଆମ ଅଲତିରେ ନିଅନ୍ତିନି ତ ପାଞ୍ଚଶହ ଟଙ୍କା ନିଅନ୍ତି ଆଉ ମାସକୁ ଶହେ ଶହେ ଟଙ୍କା ଶହେ ଶହେ ଟଙ୍କା ନିଅନ୍ତି ତ ତ ଅଧିକା ପଇସା ନିଅନ୍ତିନି କାହିଁକିନା ପିଲାମାନେ ପାଠ ପଢ଼ିବାକୁ ଏତେ ବି ପଇସା ନବା ଇଏ ନୁହେଁ ଉଚିତ ନୁହେଁ ତ କ'ଣ କରିବା ସେଥିପାଇଁ ନିଅନ୍ତିନି